କୁକୁଡ଼ାମାନଙ୍କୁ ସଂକ୍ରମିତ ହେଉଥିବା ରୋଗ ହେଉଛି ଘୁମାରୋଗ ସେମାନେ ଅତ୍ୟଧିକ ଥଣ୍ଡା ହେବା ଦ୍ୱାରା ସେ ରୋଗଟା ସଂକ୍ରମିତ ହୋଇଥାଏ ଆମେ ଯଦି ସେ କୁକୁଡ଼ାଙ୍କ ଫାର୍ମ ଭିତରେ ଲାଇଟ୍ ଜଳେଇ ରଖିବା ଗରମ ଆସିବ ଗରମ ତାପ ଦ୍ୱାରା ସେମାନଙ୍କର ସେ ରୋଗଟା ଟିକିଏ କମିଯାଇଥାଏ ଆଉ ହଳଦୀ ପାଣିରେ ଦବା ପିଇବାକୁ ତାଦ୍ଵାରା ବି ରୋଗଟା କମିଥାଏ ପିଆଜ ଚୁନଚୁନ କରି କାଟିକି ପକାଇକି ବି ତାକୁ ଖାଇବା ଦ୍ୱାରା ବି ରୋଗ କମିଥାଏ ବିଶେଷକରି ଆମେ ପଶୁଡାକ୍ତରଙ୍କ ସହିତ ପରାମର୍ଶକରିକିରି ଔଷଧ ବି ବ୍ୟବହାର କରିପାରିବା ତାଦ୍ଵାରା କ'ଣ ହୁଏନା କୁକୁଡ଼ାଟା ସୁସ୍ଥ ରହିପାରିବ କୁକୁଡ଼ାଙ୍କ ମଳଗୁରାରେ ବେଶୀ ସଂକ୍ରମିତ ଥାଏ ସେ ମଳଗୁରାକ ପରିସ୍କାର କରିରଖିବା ଆଉ ସେମାନଙ୍କ ଖାଦ୍ୟ ଗୋଟେ ଜାଗାରେ ପାତ୍ରରେ ଦବା ଆଉ ପାନୀୟ ବି ଗୋଟେ ପାତ୍ରରେ ଦବା ସେମାନଙ୍କ ଦ୍ୱାରା ମଳ ତାଙ୍କର ଆଉ ଉଁ ଦେହ ଭିତୁରୁକୁ ଯାଇପାରିବନି ସେମାନେ ଖାଦ୍ୟ ସହିତ ବି ମଳକୁ ବି ଖାଇଦିଅନ୍ତି ସେଥିପାଇଁ ଆମେ ସେଥିପ୍ରତି ଯତ୍ନବାନ ହେବା ନିହାତି ଜରୁରି